ଆଜିକାଲିକା କୃଷକମାନେ ବହୁତ ସମସ୍ୟାର ସମ୍ମୁଖୀନ ହଉଛନ୍ତି ଯେପରିକି ବର୍ଷା ନହେବା ବର୍ଷା ନହବାରୁ ମରୁଡ଼ି ହେବା ଏବଂ ଧାନ ଅମଳ ନହେବା ଭଲସେ ଧାନ କରିବା ପାଇଁ ଲୋକ ମିଳିଲେନି ଏବଂ ଆଉ ଧାନ କାଟିବା ପାଇଁ ମଧ୍ୟ ଲୋକ ମିଳନ୍ତି ନାହିଁ ମେସିନ୍ ମଧ୍ୟ ଆସେନି ଆଉ ଧାନ ଧାନରେ ସାର ଦେବା ପାଇଁ ଧାନ ଗଛରେ ସାର ଦେବା ପାଇଁ ସାର ମିଳେନି ହେଲେ ଏବେ ସରକାର କୃଷକମାନଙ୍କୁ ଧାନ କାଟିବା ପାଇଁ ମେସିନ ଦଉଛନ୍ତି ଆଉ ମଧ୍ୟ ସାର ଦଉଛନ୍ତି ବିହନ ଦଉଛନ୍ତି ଗଛ ମାନେ ଗଛ ଭଲ ହବା ପାଇଁ ଏବଂ ଦଉଛନ୍ତି ମାନେ ବହୁତ ସରକାର ବହୁତ ସହଯୋଗ କରୁଛନ୍ତି କୃଷକମାନଙ୍କୁ ତାଙ୍କୁ ମଧ୍ୟ କୃଷକମାନଙ୍କୁ କିଛି ପଇସା ବି ଦଉଛନ୍ତି ଆଉ ତାଙ୍କୁ ସବୁ ଧାନ କାଟିବା ପାଇଁ ପଇସା ଫଇସା ସବୁ ଦିଅନ୍ତି